କାଲି ଟିକେ ଆଖଣ୍ଡଳମଣି ଯିବା ଏଇ ଆମେ ସବୁ ବାହାରିଛୁ ଆମ ଘର ସେ ସାନବାପାଙ୍କ ଘର ଏଇ ବାବୁ ଘର ଏମିତି ଚାରି ପାଞ୍ଚ ଘର ଯିବୁ ଆଉ ଏ ଜଣେ ଦୁଇ ଜଣ ଲେଖାଏଁ ଯିବେ ଆଉ କାଲି ସକାଳେ ପାଞ୍ଚଟା ବେଳକୁ ବାହାର ଆମେ ଭାଇ ମୁଁ ଯିବୁ ଏ ଝିଅ ଯିବ ଦୁଇ ଝିଅ ଯିବେ ସେ ନନା ଯିବେ ସେ ସବୁ ଯିବେ ତାଙ୍କର ଦୁଇ ତିନି ଜଣ ବାବୁ ଘର ଦି ତିନି ଜଣ ଯିବେ ଏମିତି ସବୁ ଯିବୁ ଆଉ କେତେଟା ବେଳକୁ ଯାଇଁ ପହଞ୍ଚିବା ହଁ ନଅଟା ହେଇଯିବ ନଅଟା ଦଶଟା ଭିତରେ ପହଞ୍ଚିବା ଆଉ ପହଞ୍ଚିଲେ ନନାଙ୍କୁ ଟିକେ ଦେଖା କରିବା ନନା ତ ଆମର ଚିହ୍ନା ଅଛନ୍ତି ନା ଫୋନ୍ କଲେ ନନା ଆସି ନେଇଯିବେ ବାଟରୁ ହଁ ଦର୍ଶନ କରିବା ଭୋଗରାଗ କରି ଏ ପ୍ରସାଦ ପାଇବା ବାରଟା ବେଳକୁ ଭାଇ ବୁଲାବୁଲି କରିକି ଆସିବା ଆଉ ଏତେ ବ୍ୟସ୍ତ କାହିଁକି ସନ୍ଧ୍ୟା ହଉ ନା ଆଉ କ'ଣ କାମ ଅଛି ତମର କାଲି ଭଡ଼ା ଥିଲା ଭଡ଼ା ଥିଲା ତ ଆଉ କ'ଣ ଆମ ପାଇଁ ଟିକେ ଲେଟ୍ କର ପହରି ଦିନ କୁହେ ତାକୁ

ହଉ ଠିକ୍ ଅଛି ହଁ କାଲି ଆମେ ଯିବା ଆଉ ଆମେ ସକାଳେ ପାଞ୍ଚଟାରୁ କାମ ସାରି ଦେଇଥାଉ ତମେ ଯେତେ ଶୀଘ୍ର ଆସିବୁ ଆମେ ସେତେ ଶୀଘ୍ର ବାହାରିବା ଆଉ ନା କ'ଣ କହୁଛ ହଁ ଇଏ ଯିବ ଆଶା ନା ସେ ନାହିଁ ବା ତାଙ୍କ ଘରକୁ ଯାଇଛି ସେ ଝିଅ ଅଛି ଯିବ ଆଉ ଲିଜା ଯିବ ପୂଜା ଯିବ ଆଉ ସିଏ ରଶ୍ମିତା ବି ଯିବ ଲିକୁ ଯିବ ଏମିତି ଯିବେ ଭାଇ ଯିବେ ଯାଇ ଠାକୁର ଦର୍ଶନ କରି ଫେରିବା ଆଉ କ'ଣ ଖାଇପିକି ଫେରିବା ଆଉ ଲେଟ୍ ହଉ ପଇସା ତ ଗୋଟିଏ ଦିନରେ ନବ ଆଉ କ'ଣ

ହଉ ତମେ ଠିକ୍ ଟାଇମରେ ଆସି ପହଞ୍ଚିବ ନା କ'ଣ କହୁଛ ଆଉ ଆସ କାମ ସରିଲା ଫୋନ୍ କରିବୁ ଆଉ ଆଜି ପହଞ୍ଚିବ ଆଉ ହଁ ସେଇ ତଥାପି ଦଶ ବାର ଜଣ ହେବେ ଆଉ ହବନି ସିଟ୍ରେ ଜାଗା ହବନି ଦଶ ବାର ଜଣ ହଁ ହେଇଯିବ ଛୋଟ ପିଲା ଅଛନ୍ତି ବଡ଼ କେତେ ଜଣ ଛୋଟ କେତେ ଜଣ ଅଛନ୍ତି ଆଉ ହେଇଯିବ ଜାଗା ସେଇ ଆଡ଼୍ଜଷ୍ଟ କଲେ ହେଇଯିବ ଆଉ ଆଗ ପଛରେ ଟିକେ ବସିବେ ଆଉ

ପହଞ୍ଚିଲେ ନନାଙ୍କୁ ଫୋନ୍ କରିବା ଆଉ ନନା ଚିହ୍ନିଛନ୍ତି ବା ଆମର ଚିହ୍ନା ଅଛନ୍ତି କ'ଣ କହୁଛ ଆଉ ପଇସା କେତେ କ'ଣ ନେବେ ଦେଢ଼ ହଜାର ହଉ ଆଚ୍ଛା ଭାଇ କ'ଣ ପଇସା କଥା କହିବେ ଆଉ ହେଲେ ଫୋନ୍ ପେରେ ପଠେଇବୁ କି ନଗଦ କ୍ୟାସ୍ ମୋ ପାଖରେ ନାହିଁ ତମର ଫୋନ୍ ପେ ନାହିଁ ନଥିଲେ କାହା ପାଖରୁ ଆଣିବେ ତାଙ୍କ ଫୋନ୍ ପେକୁ ପଠାଇବୁ ନା ନା ମୁଁ କ୍ୟାସ୍ ଦେଇପାରିବିନି ଯାହା ବି ହେଲେ ଫୋନ୍ ପେରେ ଦେବି କ'ଣ କହୁଛ